ଆମ ଅଞ୍ଚଳରେ କଳା ଆଉ ସଙ୍ଗୀତ ଆଉ ନାଚ ଭଳି ସାଂସ୍କୃତିକ ପରମ୍ପରା ଅନେକ ରହିଛି ପ୍ରତ୍ୟେକ କଳା ସଂସ୍କୃତି କାର୍ଯକ୍ରମରେ ଲୋକମାନେ ବହୁତ ନାଚ କରିଥାନ୍ତି ଯେମିତିକି ଆମ ଓଡ଼ିଶାର ପ୍ରସିଦ୍ଧ ନାଚ ହେଉଛି ଓଡ଼ିଶୀ ନୃତ୍ୟ ଏଇ ଓଡ଼ିଶୀ ନୃତ୍ୟ ଆମ ଓଡ଼ିଶାରେ ବହୁ ଲୋକ କରିଥାନ୍ତି ଓ ବିଦେଶରେ ବି ଯାଇଁକି ଓଡ଼ିଶୀ ନୃତ୍ୟ କରିଛନ୍ତି ଆମ ଓଡ଼ିଶାର କଳା ସଂସ୍କୃତିକୁ ବଜାଇ ରଖିବା ପାଇଁ ଆମର ଜଣେ ଓଡ଼ିଶୀ ନୃତ୍ୟ କଳାକାର ସେ ଓଡ଼ିଶାରେ ବିଭିନ୍ନ ଜାଗାରେ ନୃତ୍ୟ କରିଥାନ୍ତି ଏବଂ ଓଡ଼ିଶା ବାହାରେ ବି ଯାଇଁକି ଆମର ଓଡ଼ିଶୀ ନୃତ୍ୟକୁ ନୃତ୍ୟ ପ୍ରକାଶ କରୁଛନ୍ତି ଆଉ ଆମର ଲୋକନୃତ୍ୟ ମଧ୍ୟ ସବୁ ରହିଛି ଯେମିତି ପାଲା ଛଉ ଯାତ୍ରା ଯାତ୍ରା ଏସବୁ ମଧ୍ୟ ରହିଛି ଆଉ ଆମର ସମ୍ବଲପୁରରେ ସମ୍ବଲପୁରୀ ନୃତ୍ୟ ରହିଛି ସମ୍ବଲପୁରୀ ବାଜା ସହିତ ତା'ର ନୃତ୍ୟଟା ତା' ନାଚଟା ବହୁତ ଭଲ ଲାଗେ ଦେଖିବା ପାଇଁ ବାଜା ସହିତ ତାଳ ବଜାଇକି ସମ୍ବଲପୁରୀ ନାଚ ବହୁତ ଭଲ ଲାଗେ ଆଉ ଛଉ ନାଚ ସେଇଟା ବି ମଧ୍ୟ ବହୁତ ଭଲ ଲାଗେ ଆଉ ମୁଁ ପରବର୍ତ୍ତୀ ପିଢ଼ିମାନଙ୍କୁ କହିବାକୁ ଯାଉଛି ଯେ ଆମର ଯେଉଁ ଚାଲିଆସିଛି ଆମର କଳା ସଂସ୍କୃତି ଭାବରେ ଆମ ଓଡ଼ିଶାରେ ଓ ପୂର୍ବପୁରୁଷଠାରୁ ଚାଲିଆସିଛି ଯେଉଁ ନାଚ ଗୁଡ଼ିକ ଯେମିତିକି ଆମର ଓଡ଼ିଶୀ ନୃତ୍ୟ ସମ୍ବଲପୁରୀ ନୃତ୍ୟ ଛଉ ଆକୁ କେବେ ହେଲେ ଭୁଲିବା ନାହିଁ ଓଡ଼ିଶୀ ନୃତ୍ୟକୁ ସବୁବେଳେ ଆମର ମନେ ରଖିବା ଉଚିତ ଆମେ ତାକୁ ସବୁ ଯୁଆଡ଼େ ବି ଯାଏ ସବୁ ଓଡ଼ିଶା ନୃତ୍ୟକୁ ମନେ ରଖିବା ଦରକାର ଆଉ ସମ୍ବଲପୁରୀ ନୃତ୍ୟ ଛଉ ନୃତ୍ୟ ଏଇସବୁକୁ ମନେ ରଖିବା ଉଚିତ ଆଉ ପରବର୍ତ୍ତୀ ପିଢ଼ିମାନଙ୍କୁ କହିବାକୁ ଚାହିଁବି ଯେ ସବୁ ଆଧୁନିକ ସହିତ ବି ପୁରାତନ ଯୁଗର ଯେଉଁ ନୃତ୍ୟକୁ ଅଛି କେବେ ଭୁଲିବା ନାହିଁ ତାକୁ ସଂରକ୍ଷଣ କରିବାକୁ ହେଲେ ଆମେ ବିଭିନ୍ନ ସ୍ଥାନକୁ ଯାଇଁକି ଯେମିତି ଓଡ଼ିଶା ବାହାରକୁ ଯାଇଁକି ଆମର ଲୋକ ନୃତ୍ୟ ଓଡ଼ିଶୀ ଆଉ ସମ୍ବଲପୁରୀ ନୃତ୍ୟ କଲେ ଲୋକମାନେ ଜାଣିପାରିବେ ଆମର ଓଡ଼ିଶାରେ ଏହିଭଳି ନୃତ୍ୟ ସବୁ ରହିଛି ବୋଲି